ଡ୍ରାଇଭର ଭାଇ କାହିଁ ତୁମେ ମାସ୍କ ପିନ୍ଧିନ କୋଭିଡ଼ ପରି ମହାମାରୀ ସମୟରେ ତୁମେ ମାସ୍କ କାହିଁ ପିନ୍ଧିନ ଯଦି ତୁମେ ମାସ୍କ ନପିନ୍ଧିବ ତା'ହେଲେ ତୁମେ କେମିତି ଗାଡ଼ି ଚଳାଉଛ କେମିତି ତୁମେ ଲୋକମାନଙ୍କୁ ନେବ ଯଦି ତୁମ ଦ୍ୱାରା ଆଉ ଦୁଇ ତିନି ଜଣ ଲୋକ ଅସୁବିଧାରେ ପଡ଼ିବେ ତା'ହେଲେ ତୁମକୁ କ'ଣ ଭଲ ଲାଗିବ ତୁମେ ଯେଉଁ ସିଟ ଅସନା କାଇଁ ଏତେ କରିଛ ସିଟକୁ ପରିଷ୍କାର ରଖ ସିଟକୁ ପରିସ୍କାର ରଖିଲେ ସିନା ଲୋକ ଆସିକି ବସିବେ ଏଇଠି ବଟଲ ପଡ଼ିଛି ଖାଇବା ଜରି ପଡ଼ିଛି ଯଦି ତୁମେ ଏହାସବୁ ଯତ୍ନ ନ ନେବ ତା'ହେଲେ ମୁଁ ତୁମ ବିରୁଦ୍ଧରେ ଅଭିଯୋଗ କରିବି ଟ୍ରାଭେଲ ଏଜେନ୍ସିରେ ସାର୍ ଦେଖନ୍ତୁ ଆପଣଙ୍କ ଡ୍ରାଇଭର ଭାଇ ଜିନିଷ ଗୁଡ଼ିକ ଏପଟ ସେପଟ ରଖିଛନ୍ତି ପରିଷ୍କାର ପରିଛନ୍ନ ନାହିଁ ମାସ୍କ ପିନ୍ଧୁନାହାନ୍ତି ଦୟାକରି ଟିକିଏ ଧ୍ୟାନ ଦେବେ ଏବଂ ତାଙ୍କୁ ତାଗିଦ କରନ୍ତୁ